ସବୁ ଭାଷା ଠାରୁ ଆମ ଓଡ଼ିଆ ଭାଷା ହେଉଛି ମହାନ ଆମ ହିନ୍ଦୀରେ ପରିବାକୁ ଆଳୁ ଭେଣ୍ଡି ବାଇଗଣକୁ ସବଜି କହୁଥିବା ବେଳେ ଆମ ଓଡ଼ିଆରେ ତାକୁ ପରିବା କହନ୍ତି ଭେଣ୍ଡି ଆଳୁ ବାଇଗଣ ତରକାରିକୁ ସେମାନେ ସେଇ ସବଜି କରିବା ଭିତରେ ଆମର ସେକୁ ତରକାରୀ କୁହନ୍ତି ଓଡ଼ିଆ ଭାଷା ହେଉଛି ଆମର ମହାନ ଭାଷା